ଖେଳ ଆମ ଶରୀର ଆମ ଜୀବନର ଗୋଟିଏ ନୀତିଦିନ ନିତିଦିନିଆ ଅଙ୍ଗ କହିଲେ ଚଳେ ଖେଳ ଦ୍ୱାରା ଆମେ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ଶାରିରୀକ ରୋଗରୁ ମୁକ୍ତି ପାଇଥାଉ ଶାରୀରିକ ରୋଗ ଏବଂ ତାଦ୍ୱାରା ମାନସିକ ମାନସିକ ରୋଗରୁ ମଧ୍ୟ ମୁକ୍ତି ପାଇଥାଉ ଖେଳ ଦ୍ୱାରା ଆମ ଆଖପାଖ ଲୋକମାନଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥାଏ ଆଉ ଏବଂ ଆମ କେତେ ବାହାର ଲୋକମାନେ ମଧ୍ୟ ଆମେ ଖେଳ ଦ୍ୱାରା ଜାଣି ପାରିଥାଉ ଖେଳ ଦ୍ୱାରା ଆମେ ବିଭିନ୍ନ ପ୍ରକାର ଲୋକମାନଙ୍କୁ ଚିହ୍ନି ଥାଉ ଖେଳିଲେ ଆମ ଦେହ ସୁସ୍ଥ ରହିଥାଏ ଶାରୀରିକରେ ଶାରୀରିକ ଦେହରେ ଶାରୀରିକ ସୁସ୍ଥତା ଦେଖିଛେ ଦେଖା ଯାଇଥାଏ ଏବଂ ମାନସିକ ସୁସ୍ଥତା ମଧ୍ୟ ଦେଖା ଯାଇଥାଏ